ସେୟାରମାର୍କେଟରେ ଯେତିକି ଲାଭ ସେତିକି କ୍ଷତି ବେଳେ ବେଳେ ସେୟାରମାର୍କେଟରେ ଆପଣଙ୍କର କାରବାର ଯଦି ବଢ଼ୁଛି ତା'ହେଲେ ଆପଣ ଲାଭବାନ ହେଉଛନ୍ତି ଯଦି ଆପଣଙ୍କର କାରବାର ଘଟୁଛି ମାନେ କମୁଛି ତା'ହେଲେ ଆପଣ କ୍ଷତି ସହୁଛନ୍ତି ଯାହାଦ୍ୱାରା ଡିଜିଟାଲ ଆପ୍ରେ ଏହାର ବିପଦପୂର୍ଣ୍ଣ ବି ରହିଛି